ମୁଇଁ ଗୁଟେ ବହି ଗୁଟେ କିଣିଥିନି ସେଟା ହଉଚେ ଆମର୍ ଓଡ଼ିଆ ଭାଷାନେ ଏକା ଲେଖା ହେଇଚେ ସେ ବହିଟା ବହିରେ ଖୋବ୍ ଭଲ୍ ଭଲ୍ ଜିନିଷ୍ମନେ ଅଛେ ସେ ବହିରେ ସେ ବହିକେ ମୁଇଁ ଘିନ୍ଲା ବେଲେ ମୁଇଁ ହେ ପାଁଶ ଟଙ୍କା ଦେଇଥିନି ଆଉ ବହି ବହି ନେ ହେଲେ ଇ ବହିରେ ଖୁବ୍ ବହୁତ୍ ବଢ଼ିଆଁ ବଢ଼ିଆଁ ଜିନିଷ୍ ଅଛି ସେ ବହିରେ ଆଁଠ୍ ଆଁଠ୍ଟା ନଅଟା କି ଆଁଠ୍ ନଅଟା ଚାପ୍ଟର୍ ଅଛେ ଯେନ୍ ଯେନ୍ଟା କି ବହୁତ୍ ଭଲ୍ ଭଲ୍ସେ ବଢ଼ିଆଁ ଅଛେ ଭଲ୍ସେ ଲେଖା ହେଇଚେ ଆଉ ଆଉ ଥରେ ମୁଇଁ ପ୍ଲସ୍ ଟୁ ପଢ଼୍ଲାବେଲେ ଆମର୍ କଲେଜ୍ର ଲାଇବ୍ରେରିରୁ ଆନ୍ନି ତାହା ବି ସେଥିରେ ବି ବହୁତ୍ ବହୁତ୍ ବଢ଼ିଆଁ ଜିନିଷ୍ମନେ ଥିଲା ଆଉ ଇ ବି ଭଲ୍ ଅଛେ ସେ ଏବେ ବି ପଢ଼ୁଚେଁ ସେ ବହି ସପ୍ତାକେ ନାହେଲେ ବି ଥରେ ଦୁଇ ଥର୍ ପଢ଼୍ସି ଆଉ ବହିଟା ବହୁତ୍ ବଢ଼ିଆଁ